ହ୍ୟାଲୋ ସ୍ୱସ୍ତି ରେସ୍ତୋରାଁରୁ କହୁଥିଲେ ମୁଁ ଖାଇବା ଅର୍ଡ଼ର କରିଥିଲି ଆପଣଙ୍କର ଖାଇବା ଅର୍ଡ଼ର ଆଣିକି ଏଠିକି ଦେଇପାରିବେ ଆପଣ ଏଠି ଖାଇବା ଯେଉଁ ଆଣିବେ ଗରମ ରହିବ ତ ଆପଣ ଖାଇବା ସେଇଠି ଆଣିବେ ଅଧଘଣ୍ଟାଏ ଟାଇମ୍ ଲାଗିବ ତ ସେଇଠି ଇନ୍ସୁଲେଟ ବ୍ୟାଗ୍ କିମ୍ବା ବାକ୍ସ ବ୍ୟବହାର କରୁଛନ୍ତି ନା ଆପଣ ଯେମିତି ଖାଇବା ଗରମ ରହିବ କାହିଁକିନା ଆମର ଏଇଠି ଖାଇବା ସୁବିଧା ନାହିଁ ଗରମ କରିବା ସୁବିଧା ନାଇଁ ତ ସେଇଥିପାଇଁ ଆପଣ ଟିକିଏ ସୁବିଧାରେ ନେଇ ଆସିଲେ ଆମକୁ ଉପକୃତ ହେବୁ